ନମସ୍କାର କାହିଁକି ରହିଲା ଆପଣ ତ କୋଚିଙ୍ଗ୍ ଏ କୋଚିଙ୍ଗ୍ କରିଥିବେ ସେଥିପାଇଁ ମୁଁ କ'ଣ ଦାୟୀ ମୁଁ ଆମର ସ୍କୁଲ୍ରେ ଏଇ ଯାହା ପଢ଼ା ହେଉଛି ଆମେ ଷ୍ଟାଫ୍ ଆମେ ଯାହା ପଢ଼ାଉଛନ୍ତି ବହୁତ ଭଲ ଭାବରେ ପଢ଼ାଉଛନ୍ତି ଏ କିନ୍ତୁ ଆପଣଙ୍କୁ ପୁଅ ହିଁ ଆପଣଙ୍କ କ୍ଲାସ୍ରେ ପ୍ରେଜେଣ୍ଟ୍ ରହୁନି ସେଥିପାଇଁ ଅଧିକାଂଶ ସମୟରେ ସେ କ୍ଲାସ୍ରେ ଅନ୍ୟମନସ୍କ ହେଉଛି ଆଉ କ୍ଲାସ୍ରେ ଅନ୍ୟମନସ୍କ ରହୁଛି ଆଉ ମାଡ଼ ଗୋଳ କରୁଛି ଏଇ ପିଲାଙ୍କ ସାଙ୍ଗରେ ଆଉ ଠିକ୍ ସେ ପଢ଼ା ବି ପଢ଼ି କରି ପାରୁନି ଆମେ କୋଶ୍ଚିନ୍ ପଚାରିଲେ ସେ ଭଲସେ ଆନ୍ସର୍ ବି କ୍ଲାସ୍ରେ ଦେଇ ପାରୁନି ଅନ୍ୟ ସମସ୍ତେ ଯେମିତି ଆନ୍ସର୍ ଦେଉଛନ୍ତି ତ ଆମେ କ'ଣ କରି ପାରିବୁ ଆମର ଯାହା କର୍ତ୍ତବ୍ୟ ଆମେ ସେୟା କରୁଛୁ କିନ୍ତୁ କିନ୍ତୁ ଆ କିନ୍ତୁ ପିଲା ମାନେ ହିଁ ବୁଝୁ ନାହାନ୍ତି ଆମେ ଯାହା ପିଲାଙ୍କୁ ଶିଖାଉଛୁ ଯାହା ଯାହା ସବୁ ଆମେ ସେ ଶିକ୍ଷା ଦେଉଛୁ ବୁଝାଉଛୁ ପିଲାଙ୍କୁ ପିଲା କେମିତି ଭଲ ପଢ଼ିବେ ବୋଲି ଆମେ ଶିକ୍ଷା ନାହିଁ ଆମେ ଆମ ଆମେ ଆମ ଆଡ଼ୁ ବହୁତ ଚେଷ୍ଟା କରୁଛୁ କିନ୍ତୁ ପିଲ ପିଲା ସେ ପିଲା ଭଲ ସେ ବୁଝି ପାରୁନି କି ସବୁ ସେ ଆମ ବୁଝିବାର ମାନେ କିଛି କେଉଁଠି କାମରେ ଲଗାଉନି ଆପଣ ଆପଣ ପୁଅକୁ ଟିକେ ଘରେ ବୁଝାନ୍ତୁ କି ଶିକ୍ଷଙ୍କ କଥା ମାନିଲେ ଭଲ କି ଭଲ ସିଏ ସ୍କୁଲ୍ ଗଲେ ଭଲ ଏହା ଶିକ୍ଷା ଲାଭ କଲେ ଏହା ଏହା ଆଗ ଫ୍ୟୁଚର୍ ପାଇଁ ଭଲ ଇଏ ଦେବ କାମରେ ଆସିବ ସେଇଟା ଆପଣ ଟିକେ ଘରେ ବୁଝାଇଲେ ବାପ ମା ସିଏ ଭଲ ସେ ବୁଝି ପାରିବେ ଖାସ କରି ମା ବୁଝାଇଲେ ମାନେ ସିଏ ଭଲ ସେ ପୁଅ ମାନେ ଯେଉଁ ମାନେ ଭଲ ସେ ବୁଝି ପାରନ୍ତି

ଆଜ୍ଞା ନମସ୍କାର